ମୁଁ ଫୁଲବାଣୀରେ ରହୁଛି ଆପ୍ନା ବଜାରରୁ ଫୁଲବାଣୀ ଆପ୍ନା ବଜାରରୁ ଗୋଟିଏ ସାର୍ଟ କିଣିଥିଲି ତା କଲର୍ଟି ହେଉଛି ରଙ୍ଗ କଲର୍ କିନ୍ତୁ ସଫା କଲା ବେଳୁ ତା କଲର୍ଟି ଛାଡ଼ି ଯାଉଛି ଆଉ ତା ସୂତା ବି ଛିଣ୍ଡି ଯାଉଛି ସେ ତାପରେ ଲୋକମାନେ କହୁଛନ୍ତି ଯଦି ସାଙ୍ଗମାନେ ବି କହୁଛନ୍ତି ସାର୍ଟଟା ଭଲ ନୁହଁ